ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେତେବେଳେ କିଛି ତାଙ୍କ ଦ୍ୱାରା ଯେପରିକି ଆଖର ଆକୃତିରେ ପରିବର୍ତ୍ତନ ହୋଇଯାଇ ଥାଏ ତାଙ୍କ ହାତ ଥରି ଥାଏ ଭଲ ଭାବରେ ରଙ୍ଗ ଦେଇ ଦେଇ ପାରନ୍ତି ନାହିଁ ରଙ୍ଗ ବାହାର ବାହାରକୁ ଚାଲିଯାଇ ଥାଏ ବିଭିନ୍ନ ପ୍ରକାର ସାଧାରଣତଃ ସେମାନେ ଏହା ଆଡ଼େଇବା ପାଇଁ କୌଣସି ଅଲଗା କୌଣସି ଅଲଗା ଖାତାରେ ଭଲ ଭାବରେ ହାତକୁ ଫ୍ରି କରିବା ଉଚିତ ହାତ ଫ୍ରି ହବା ଦ୍ୱାରା ସେ ଭଲ ଭାବରେ ଚିତ୍ର ଆଙ୍କିପାରିବେ ଜଣେ ଭଲ କଳା କଳାକାର ହବା ପାଇଁ ପାଇଁ ବିଭିନ୍ନ ଆଭ୍ୟାସକ ଦରକାର ହୋଇଥାଏ ପ୍ରଥମେ ଛୋଟିଆ ଛୋଟ ଛୋଟ ଚିତ୍ର କରି ସେ ଭଲ ଭାବରେ ଶିଖିପାରିବେ ଯୋ ଭଲ ଭାବରେ ଟ୍ରିକାଲରେ ସେ ଭଲ କଳାକାର ହୋଇପାରିବେ ଚିତ୍ର ଆଙ୍କିବା ସହଜ ନୁହେଁ ଚିତ୍ର ଆ ଆଙ୍କିବା ଆଙ୍କିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ ବିଭିନ୍ନ ଅଭ୍ୟାସ ଶିଖିବାକୁ ପଡ଼ିଥାଏ